ଆମ ପରିବାର ଓ ଆଉ ମୋ ସାଙ୍ଗ ପରିବାର ଆମେ ସାଙ୍ଗ ହୋଇ ରୋଷେଇ କରିବା ରୋଷେଇ କରିବାକୁ ଆସିଥିଲୁ ସେ ମୋତେ ମାଛ ମାଂସ ତରକାରୀ କେମିତି ହେବ ବତାଇ ଥିଲା ପ୍ରଥମେ ଗ୍ୟାସ୍ ଲଗାଇ ସେଥିରେ କଢ଼ାଇ ବସାଇ ତା କଢ଼ାଇ ତାତିଲା ପରେ ତେଲ ପକାଇ ତେଲ ପକାଇ ଫୁଟଣ ଦେଇ ଅଦା ରସୁଣ ପେଷ୍ଟ କୁ ପକାଇ ତାକୁ ପରଝିଲା ପରେ ଚିକେନ ପକାଇକି ଆଳୁ ପକାଇ ପାଣି ଦେଇ ସିଝି ସାରିଲା ପରେ ଚିକେନ ତରକାରୀ ହୋଇସାରେ ତାପରେ ସେ ମୋତେ ମାଛ ତରକାରୀ କେମିତି ହେବ ଶିଖାଇଥିଲା ତା ସହିତ ସାଧା ତରକାରୀ ହେବାଟା ହେଉଛି ମୁଁ ଆଗ ପରିବା ସବୁ କାଟିକି ରଖି ଦେଇଥିଲି ତାକୁ ପାଣିରେ ପକାଇ ରଖିଥିଲି ତାକୁ ପାଣିରେ ପକାଇ ଛାଣିକି ଆଣିକି ରଖିଥିଲି ତାପରେ ସେ ସବୁ ପରିବାକୁ ସିଝାଇକି ସିଝାଇ ସାରିଲା ପରେ ତାକୁ ଫୁଟଣ ଦେଇକି ଫୁଟଣ ଦେଇକି ତାକୁ ତରକାରୀ କଲି ତା ସହିତ ଆମେ ସାଙ୍ଗ ହୋଇ ସବୁ ପ୍ରକାର ସବୁ ପ୍ରକାର ଜିନିଷକୁ ସବୁ ପ୍ରକାର ଜିନିଷକୁ ତିଆରି କଲୁ ତା ସହିତ ସେ ମୋତେ ଆଳୁ ସେ ମୋତେ ଆଳୁ ଭଜା କେମିତି ହେବ ସେହିଟା ମଧ୍ୟ ଶିଖାଇଥିଲା ସେ ପ୍ରଥମେ ଆଳୁକୁ ଚୁନି ଚୁନି କରି କାଟିକି ରଖି ଦେଇଥିଲା ପାଣିରେ ତାକୁ ପାଣିରୁ ଛାଣିକି ଆଣି ଆଣି ପ୍ରଥମେ କଢ଼ାଇ ବସାଇ ତା ସହିତ ତେଲ ପକାଇ ଦେବା ତେଲ ତାତିଲା ପରେ ଫୁଟଣ ଦେଇକି ତା'ପରେ ଆଳୁକୁ ପକାଇ କିଛି ସମୟ ସିଝିଲା ପରେ ତାକୁ ଭଲସେ ମାନେ ପରଝିକି ତାକୁ ତାପରେ ଆଳୁ ଭଜା ହୋଇଯାଏ ତା ତା'ପରେ ସେ ମୋତେ ଏମିତି ବହୁତ କିଛି ଜିନିଷ ଶିଖାଇଥିଲା ସେ ଶିଖାଇବା ଦ୍ୱାରା ଆମେ ସମସ୍ତେ ସବୁ ଜିନିଷ ଶିଖି ସାଥି ହୋଇକି ଖାଇଲୁ